ଆମ କଳା ବା ସଂସ୍କୃତିରେ ବିଭିନ୍ନ ପ୍ରକାରର କଳା ରହିଥାଏ ଯେପରି ତାରକାସୀ ସମ୍ବଲପୁରୀ ବାନ୍ଧଣି କପଡ଼ା ପଟ୍ଟଚିତ୍ର ଚାନ୍ଦୁଆ ଇତ୍ୟାଦି ବିଭିନ୍ନ ପ୍ରକାରର ଲୋକମାନଙ୍କ ଭିତରେ ବିଭିନ୍ନ ପ୍ରକାରର କଳା ରହିଥାଏ ସମ୍ବଲପୁରୀକୁ ଆମ ଦେଶରେ ଏକ ମୁଖ୍ୟ କଳା ଭାବରେ ଗ୍ରହଣ କରାଯାଇଛି ଯଦି ସମ୍ବଲପୁରୀକୁ ସମ୍ବଲପୁରୀ ଲୁଗା ଗୁଡ଼ିକୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପରେ ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଥାଏ ଚାନ୍ଦବାଲିରେ ମଧ୍ୟ ଚାନ୍ଦୁଆ ଗୁଡ଼ିକୁ ମଧ୍ୟ ବହୁତ ପ୍ରସ୍ତୁତ ହୋଇଥାଏ ସମ୍ବଲପୁରୀରେ ସମ୍ବଲପୁରୀ ଲୁଗା ବହୁତ ପରିଚିତ ହୋଇ ରହିଥାନ୍ତି ତାହା ମଧ୍ୟ ସମ୍ବଲପୁରୀକୁ ମଧ୍ୟ ଆମର ଦେଶର ଏକ ମୁଖ୍ୟ କଳା ରୂପେ ମଧ୍ୟ ଗ୍ରହଣ କରାଯାଇଛି ପଟ୍ଟଚିତ୍ର ଚାନ୍ଦୁଆ ତାରକାସୀ ବାନ୍ଧଣି କପଡ଼ା ଏଗୁଡ଼ିକୁ ମଧ୍ୟ ଆମ ସଂସ୍କୃତି ଓ କଳାର ମଧ୍ୟ ବହୁତ ମୁଖ୍ୟ ସ୍ଥାନ ଗ୍ରହଣ କରିଛି ଯାହାଦ୍ୱାରା କି ଆମ ଦେଶ ବହୁତ ଗର୍ବ ଅନୁଭବ କରେ ଗର୍ବ ଅନୁଭବ କରେ ଏବଂ ବହୁତ ଖୁସି ମଧ୍ୟ ହୋଇଥାଇଛି ଯେ ଏହି ସବୁ ସଂସ୍କୃତି ଆମ ଦେଶରେ ରହିଛି ତେଣୁ ଆମେ ଓଡ଼ିଆବାସୀ ମାନେ ବହୁତ ଗର୍ବ କରିଥାଉ